ଆମେ ଗାଈ ମେଣ୍ଢା ଛେଳି ଭଳି ଅନେକ ପଶୁ ରଖିଥାଉ ସ୍ଥାୟୀ ଭାବେ ରଖିଥାଉ ସରକାର ଏଥିପାଇଁ ବହୁତ ଲୋନ୍ ମଧ୍ୟ ଦେଇଥାନ୍ତି ଆମକୁ ଆମେ ଏଇ ପଶୁ ମାନଙ୍କୁ ପାଇଁ ବହୁତ ଯୋଜନା ମଧ୍ୟ ଅଛି ସେହି ଯୋଜନାକୁ ଆମେ ଆଣି ଆମେ ନିଜର ଗୁଜୁରାଣ ମେଣ୍ଟାଇ ଥାଉ ଏ ଗାଈ ପାଖରୁ କ୍ଷୀର ବିକି ଆମେ ନିଜର ଗୁଜୁରାଣ ମେଣ୍ଟାଇ ଥାଉ ସରକାର ଏଥିପାଇଁ ବହୁତ ଲୋନର ବ୍ୟବସ୍ଥା ମଧ୍ୟ କରିଅଛନ୍ତି